ଆମ ଏରିଆର ରାମନବମୀ ବହୁତ ପୁରୁଣା ପଇଁଚାଳିଶ ବର୍ଷର ପୁରୁଣା ରାମନବମୀ ଆମର ବହୁତ ଲୋକ ହୁଅନ୍ତି ବହୁ ଅଞ୍ଚଳର ଲୋକ ଏଠିକି ଆମର ଆସନ୍ତି ବହୁତ ନାଚକୀର୍ତ୍ତନ ବହୁତ ସମାରୋହ ହୁଏ ବହୁତ ଦୋକାନ ବଜାର ବି ସେଠି ତାର ବି ସମାରୋହ ବହୁତ ହୁଏ ଆଉ ବହୁତ ଲୋକମାନେ ବି ଖୁସି ହୁଅନ୍ତି ଉଁ ଆମର ଇଏ ଏରିଆ ଭିତରେ ବହୁତ ଖୁସି ହୁଅନ୍ତି ସେମାନେ ସମସ୍ତେ ଆଉ କ'ଣ କହିବି ଯେ ଏଇଆ ତ ହେଉଛି କଥା ବହୁତ ମାନେ ଏଇଟା ଆମର ବହୁତ ପୁରୁଣା ଅନୁଷ୍ଠାନ ଇଏ ବହୁବର୍ଷର ପୁରୁଣା ଅନୁଷ୍ଠାନ ଚାହିଁଲେ ବି ତାକୁ କିଛି ବନ୍ଦ କରିପାରିବନି ବହୁଦିନର ଅନୁଷ୍ଠାନ ଚାଲିଛି ବର୍ଷ ବର୍ଷ ଧରି ପଇଁଚାଳିଶ ବର୍ଷ ହୋଇଗଲାଣି